ମୁଁ ବାଲେଶ୍ଵରରୁ କହୁଥିଲି ଏଇ ମୁଁ ଟିକେ ଶୁଣିଥିଲି ତ ଆମ ଗାଁରେ ଭଲ ଚାଷ ହେଇନି ପୋକଫୋକ କଣ ମାରିମୁରା ଦେଉଛନ୍ତି ବାଇଗଣଫାଇଗଣ ଆଉ ଯାହାସବୁ ପନିପରିବା ଲାଗିଥିଲା ଆପଣଙ୍କ ଆଡ଼େ କେମିତି ହେଇଛି ଫସଲ ଅଁ ହଁ ଆଉ କଣ କଣ ସବୁ ଆଉ କଣ କଣ ସବୁ ଲଗେଇଛନ୍ତି ଉଁ ହୁଁ ଆଉ କୋବି ଭଲ ହେଇଛି ନା କଣ କେମିତି ହେଇଛି ଆଉ ତାହେଲେ ଆମ ଗାଁ ଆଡ଼େ କେବେ ଆସନ୍ତୁ ପରିବାଫରିବା ଦୁଇଟା ଧରିକି ହଁ ଆମର ବି ଆମର ବି ସେମିତି ତ ବାଇଗଣ ପୋକ ଲାଗିଯାଇଛି ଆଉ ପରିବା ହେଇଛି ଭଲ କିନ୍ତୁ ଯେଉଁ ମାତ୍ରାରେ ହେବାକଥା ସେଇ ମାତ୍ରାରେ ହେଇନି ପୋକମାରି ଦେଇଛନ୍ତି ଆଉ ଅଁ ହଁ ହୁଁ ଏବର୍ଷ ଯଦି ଭଲହେଇଥାନ୍ତା ଆରବର୍ଷକୁ ଅନ୍ୟକିଛି ଲଗାହେଇଥାନ୍ତା ଅଁ ହଁ ଆ ବାଇଗଣ ରେଟ୍ କେତେ ଅଛି

ଆଉ ଆମର ଭେଣ୍ଡିଫେଣ୍ଡି ଲଗେଇଛନ୍ତି ଆ ମିଠା ମକା କିଲୋ କେତେଟଙ୍କା ଅ ହ ଆଉ ଭଲ ଆଉ ତାହେଲେ ଆମ ଘରଆଡ଼େ ଦୁଇ ଟା ପଠାନ୍ତୁ ଆଉ ମିଠାମକା ଆଉ ଅଁ ହଁ ହୁଁ ହୁଁ ଆ ମିଠା ଆମ ଆଡ଼େ ପଠାନ୍ତୁ ମିଠା ମକା ଆଉ ଆମର ଲଗେଇଛୁ ବା ମିଠାମକା ହଁ ହଉ ଲଗେଇ ଚାଲିଯିବୁ ଆଉ କେତେବେଳେ ଦେଖିକି ସମୟ ବାହାରକରିକି ଆସନ୍ତୁ ଆମ ଘରଆଡ଼େ ଆଉ ହଉ ନମସ୍କାର ହଁ ଆମର ସବୁ ଲାଗିଛି ଭେଣ୍ଡି କୋବି ବିଲାତି ଆଉ ଯେମିତି ଲଗେଇବା କଥା ସବୁ ଲାଗିଛି ଆଉ

ରହୁଛି